ହଁ ଭାଇ ଏଇ ବାହାଘର ଗୋଟିଏ ଅଛି ତ ଆଉ ସେଇ କିଣାକିଣି ପାଇଁ ବହୁତ ସାମଗ୍ରୀ ଦରକାର ଅଛି ତ ନେବାପାଇଁ ଆସିଥିଲେ ହଁ ଆଳୁ ନିଆ ହୋଇଥାନ୍ତା ପାଞ୍ଚଗୁରା ଖଣ୍ଡେ କେ ଜି ହିସାବରେ ଦେବେ ନା ସେ ବୁରା ବୁରା ଇଏ ହିସାବରେ ଲଗାଇବେ ଆଉ କେତେ ଲେଖା ଅଛି ଆଳୁ ହଁ ହଁ ତ ଆଳୁ କେଜିକୁ କେତେ ରେଟ୍ ଅଛି କି ଓହୋ ସେ ଆଳୁ ପାଞ୍ଚଗୁରା ଖଣ୍ଡେ କେତେ ହବ ହିସାବ କରିକି ଟିକେ ଜଣାଇବେ ଆଉ ସେରାକୁ ରସୁଣ ରେଟ୍ଟା କେତେ ଅଛି ସେ ରସୁଣ ଦୁଇ ଗୁରା ଖଣ୍ଡେ ନିଆ ହୋଇଥାନ୍ତା ହଁ ଏବେ ନୂଆ ଆଳୁ ଚାଲିଛି ମାନେ ସେଇ ନୂଆ ଆଳୁ ନେଲେବି ଭଲ ହେବ ବର୍ତ୍ତମାନ ସେ ଜିନଷଟା କ୍ଷତି ବି ଯିବନି ବେଶୀଦିନ ରହିବ ହଁ ହଁ ବାହାଘର ଅଛି ସେଇଲାଗି ବହୁତ ଆଉ ସେଇ ପିଆଜ ନେଇଥାନ୍ତେ ପିଆଜ ରେଟ୍ କେମତି କିସ ଅଛି

ହଁ ତିନବୁରା ଖଣ୍ଡେ ନିଆ ହୋଇଥାନ୍ତା ଆଉ ସେଇ ମାନେ ଖୋଲା ଚାଉଳ କେତେ ରେଟ୍ ଅଛି ଆଉ ପ୍ୟାକେଟ୍ ଚାଉଳ ନେଲେ କେତେ ପଡ଼ିବ ଦଶ ବୁରା ଖଣ୍ଡେ ଦରକାର ଅଛି ଓହୋ ଗୋଟେ ପ୍ୟାକେଟ୍କୁ କେତେ ଲାଗିବ ସେଇ ତିରିଶ ଟଙ୍କା ବାଲା ସେଇ ଚାଉଳ ଏକା ଦେଇ ଦିଅନ୍ତୁ ଦଶ ବୁରା ଖଣ୍ଡେ ଆଜ୍ଞା ଆଉ ସେଇ କିଏ ତେଲଟା ମାନେ ବର୍ତ୍ତମାନ ଭଲ ଚାଲୁଛି ବାହାଘରିଆ ପାଇଁ ସେଇ ଫରଚୂନ୍ ନା ରିଫାଇନ୍ ନା କୋଉଁ ତେଲଟା ଭଲ ଆସିବ ଟିକେ ରେଟ୍ ହେଉ ପଛେ ଦୁଇ ପେଟି ନହେଲେ ପାଞ୍ଚ ପେଟି ଖଣ୍ଡେ ନେଇଯିବା ହଁ ଆଉ ଅଦା ଦୁଇ ଗୁରା ଖଣ୍ଡେ ଦରକାର ଆଉ ଯେତେ ରହିଲା ଆଉ ଯେତେକ ରହିଲା ଇଏ ମସଲା ଯେଉଁ ଗୁଣ୍ଡ ଯେଉଁ ଚିକେନ୍ରେ ଚିକେନ୍ରେ ଚିକେନ୍ରେ ଯେଉଁ ଯେତେକ ଗୁଣ୍ଡ ରହିଲା ସେଇ ଗୁଡା ପୂରାଇ ଦେବେ ଆଉ ଆଜ୍ଞା ଆଉ ସେଇ ଦୂନା ଫୁନା ସେଠି ସିଷ୍ଟମ୍ ଅଛି ନା ଦୋକାନରେ ମିଳିବ କି ତେବେ ସେଇ ଦୂନା ଚାରି ପ୍ୟାକେଟ୍ ଆଉ ଖଲି ଚାରି ପ୍ୟାକେଟ୍ ଦେଇଥିବେ ଆଉ ଗ୍ଳାସ୍ ବି ଦେବେ ଗ୍ଳାସ୍ବି ବହୁତ ଦରକାର ହେବ ହେଉ କେତେ ହେଲା ଟୋଟାଲ୍ ଟିକେ ହିସାବ କରିକି ଆଉ ସେ ବିଲ୍ଟା ଟିକେ ଦେଇ ଦିଅନ୍ତୁ ତାହେଲେ ଆମେ ପ୍ୟାମେଣ୍ଟ କରିକିି ଯିବା ହେଉ ଆଜ୍ଞା ବାହାଘର ତ ଦୁଇ ଦିନ ଅଛି ବାହାଘର ହେବ ତ ଗାଡ଼ିଫାଡ଼ି ୟାରକୁ ନେବା ଗାଡ଼ିଫାଡ଼ି ସେମତି କିଛି ବ୍ୟବସ୍ଥା ଅଛି କି ଏତେ ଜିନିିଷ କେମତି କରି ନେବା ହେଉ କେତେ ଭଡ଼ା ନେବେ କେତେ ଭଡ଼ା ନେବେ ଆମ ଘର ତ ବୁରିନ୍ଦାରେ ଓ ହୋ ବାକି ଯାହା ରହିଗଲା ସେଇ ଲିଷ୍ଟ ଦେଖିକି ଦେଇ ଦେବେ ଆଉ ଯେତିକି ଯେତିକି ଯେତିକ ହେଉଛି ସବୁ ହିସାବ କରି ଦିଅନ୍ତୁ ଆଉ ପ୍ୟାକିଙ୍ଗ ଟିକେ କରିକି ସେ ଗାଡ଼ିର ଇଏ କରିଦିଅନ୍ତୁ ପ୍ୟାମେଣ୍ଟ କରିଦେବା ଫୋନ୍ ପେରେ ଆଜ୍ଞା ଆଜ୍ଞା ହେଉ ତାହେଲେ ପ୍ୟାମେଣ୍ଟ କରିଦେବା ପଠାଇ ଦିଅନ୍ତୁ